ଶିକ୍ଷା ନିଯୁକ୍ତି କ୍ଷେତ୍ରରେ ଆମ ଜିଲ୍ଲାର ମହିଳା ମାନେ ବହୁତ ପଛରେ ଅଛନ୍ତି ଆମର ମହିଳା ମାନଙ୍କ ସଶକ୍ତି କରିବାକୁ ହେଲେ ଆମ ଜିଲ୍ଲାର ମହିଳାମାନଙ୍କୁ ବିଭିନ୍ନ ପ୍ରକାର ତାଲିମ ଦେଇ କିପରି ସୁନିଯୁକ୍ତି ହୋଇପାରିବ ସେଥିପାଇଁ ସରକାରଙ୍କ ପାଖରେ ଆମେ ଅଭିଯୋଗ ମଧ୍ୟ କରୁଛୁ ସେଥିପାଇଁ ଆମ ଜିଲ୍ଲାର ମହିଳାମାନଙ୍କୁ ବିଭିନ୍ନ ବିଭାଗ ତାଲିମ ପ୍ରଦାନ କରିବାକୁ ପଡିବ ସେମାନେ ଆଉ କାହା ଉପରେ ନିର୍ଭର କରିବାକୁ ପଡ଼ିବ ନାହିଁ ଆମର ଜିଲ୍ଲାର ନାରୀମାନଙ୍କ ମଧ୍ୟରେ ଜାତି ଗତି ଭେଦଭାବ ମଧ୍ୟ ରହିଛି ସେମାନଙ୍କ ଠାରୁ ଏହା ଦୂରକରଣ ପାଇଁ ଆଗକୁ ଭେଦଭାବ ଉପରେ ଏକ କର୍ମଶାଳାର ଆୟୋଜନ କରିବାକୁ ପଡ଼ିବ ଆମ ରାଜ୍ୟର ବିଧବା ମହିଳା ମାନେ କିପରି ନିର୍ଯାତିତ ହୋଇଛନ୍ତି ସେଥିପାଇଁ ଆମର ନାରୀ ସମାଜକୁ ସଶକ୍ତିକରଣ ଉପରେ ଆହ୍ଵାନ କରିବାକୁ ପଡ଼ିବ ଆଦିବାସୀ ମହିଳାମାନଙ୍କୁ ସଶକ୍ତିକରଣ କରିବାକୁ ହେଲେ ସେମାନଙ୍କର ଶିକ୍ଷା ଉପରେ ଆମକୁ ବହୁତ ଫୋକସ୍ କରିବାକୁ ପଡ଼ିବ ଏହା ଦ୍ଵାରା ସେମାନେ ଆଗକୁ ଯାଇପାରିବେ ଯାହା ଦ୍ଵାରା ସେମାନଙ୍କର ଅନ୍ଧବିଶ୍ଵାସକୁ ଦୂରଭୀତ କରିବାକୁ ପଡ଼ିବ ମହିଳା ମାନଙ୍କୁ ଆମ ଓଡ଼ିଶା ମଧ୍ୟରେ ରାଜନୀତି କ୍ଷେତ୍ରରେ ମଧ୍ୟ ଦିଆଯାଉଛନ୍ତି ସେମାନଙ୍କ ପାଇଁ ମଧ୍ୟ ଆସନ ସରଂକ୍ଷଣ କରାଯାଉଛି ଏହା ସରରେ ପୂର୍ବ ଅପେକ୍ଷା ନାରୀମାନେ ବହୁତ ସୁରକ୍ଷିତ ଆଗକୁ ବଢ଼ିବା ପାଇଁ ନାରୀମାନଙ୍କୁ ବହୁତ ସୁଯୋଗ ଦିଆଯାଉଛି ଚାକିରୀ କ୍ଷେତ୍ରରେ ମଧ୍ୟ ନାରୀମାନଙ୍କୁ ଆଗ୍ରାଧିକାର ଦିଆଯାଉଛି ଏହା ଦ୍ଵାରା ନାରୀ ମାନେ ଆଉ କାହା ଉପରେ ନିର୍ଭରଶୀଳ ନୁହଁନ୍ତି ସେମାନେ ଆଉ କାହା ଉପରେ ନିର୍ଭରଶୀଳ ନୁହଁନ୍ତି ସେମାନେ ଆଗକୁ ବଢ଼ିବା ପାଇଁ ପ୍ରୟାସ ଜାରି ରଖିଛନ୍ତି